ମୋ'ର କ୍ଷେତ୍ରାଞ୍ଚଳରେ ଥିବା ନୃତ୍ୟର ଏବଂ କୌଶଳର ଶିଖିବା କିମ୍ବା ପ୍ରଦର୍ଶନ କରିବାର ସୁଯୋଗ ମୋତେ ମିଳିଥିଲା ଆମ କ୍ଷେତ୍ରାଞ୍ଚଳର ଆଦିବାସୀ ପରମ୍ପରାର ଯେଉଁ ନୃତ୍ୟ ସେଥିରେ ଆମେ ସାମିଲ ହୋଇ ସେ ନୃତ୍ୟ କରିଥିଲୁ ଏବଂ ସେ ନୃତ୍ୟର ସେଠିକାର ଯେଉଁ ଜନଜାତି ଥିଲେ ସେମାନେ ଆମକୁ ପୁରସ୍କୃତ କରିଥିଲେ ଏବଂ ବହୁତ ପ୍ରଶଂସା କରିଥିଲେ ଅନ୍ୟ ଜାତିର ଲୋକ ହୋଇ ମଧ୍ୟ ଆଦିବାସୀ ନୃତ୍ୟକୁ ଆପଣାର କରିଛନ୍ତି ବା ଖୁସି ଅଛନ୍ତି ମୌଜ ମଜଲିସ ମଜା କରିଛନ୍ତି ଏବଂ ମନେ ରଖିଛନ୍ତି ସେଥିପାଇଁ ସେମାନେ ମୋତେ ପୁରସ୍କୃତ କରିଥିଲେ